ମୁଁ ଗୋଟେ ସଦକ ହୋଟେଲର ବିରିୟାନୀ ଗୋଟେ ମାନେ ମଟନ ବିରିୟାନୀ ଅର୍ଡ଼ର କରିଥିଲି ହେଲେ ଅର୍ଡ଼ର କରିଥିଲି ଯେ ସେଇଟା ବେଶି ତେଲିୟ ଥିଲା ବୋଲେ ଖାଇବା ପାଇଁ ସେମିତି ଇଏ ନଥିଲା ବେଶୀ ମସଲ ଥିଲା ସେଇଟା ଖାଇବାକୁ ଇଚ୍ଛା ହେଉନଥିଲା ବୋଲେ ଏତେ ତେଲିଆ ମସଲା ବଲେ ଖାଇବାକୁ ବ ସେତେ ଖାଇଲେ ବି ସେତେ ମାନେ ଟେ ମାନେ ମନ ମନ ହେଉଛି ଯେ ସେଇଟା ଖାଇଲେ ଏତେ ତେଲିଆ ଥିଲା ଏତେ ମସଲାଦାର ଥିଲା ମୋତେ ଖାଇଲେ ଯେ ସେଇଟା ଖାଇଲେ ମୋତେ ଦେହ ଖରାପ ହେଇଯିବ ଦେହ ଖରାପ ହେଇଯିବ ସେଥିପାଇଁ ମୁଁ କ'ଣ କଲି ନା ସେଇ ଅର୍ଡ଼ରଟା ରିଟର୍ଣ୍ଣ ଦେବି ବୋଲି ଇ କଲି ରିଟର୍ଣ୍ଣ ଦେଇଦେଲି କହିଲି ନାଇଁ ଏଇଟା ମୁଁ ଖାଇବିନି ଏଇଟା ଖାଇଲେ କ'ଣ ହେବ ଦେହ ଖରାପ ହେବ ତା ପାଇଁ ମୁଁ ସେ ଅର୍ଡ଼ରଟା ରିଟର୍ଣ୍ଣ କ୍ୟାନସେଲ କରିଦେଲି ବୋଲେ ଦେଇଦେଲି ରିଟର୍ଣ୍ଣଟା ଆଉ ମୁଁ ସେଇଟା ଖାଇନି ଏମିତି ଆଉ